ହଁ ଭାଇ ଯେଉଁ ହୋଟେଲ ଲୋପାରୁ ଖାଦ୍ୟ ଆଣିଛ ସେହି ଖାଦ୍ୟଗୁଡ଼ିକ ବଡ଼ ସୁରକ୍ଷିତରେ ଅଛି ଏତେ ଘଡ଼ଘଡ଼ି ବର୍ଷା ପାଗ ଝଡ଼ ତୋଫାନରେ ବି ଖାଦ୍ୟ କିଛି ଢଳି ନାହିଁ ଯାହାର ଜାଗାରେ ସେ ସୁରକ୍ଷିତରେ ଅଛନ୍ତି ଏଣୁ ଭାଇ ସେ ଖାଦ୍ୟ ଖାଇକରି ବି ବହୁତ ରୁଚିକର ଲାଗିଲା ଆପଣଙ୍କୁ ବହୁତ ଧନ୍ୟବାଦ